ଓଡ଼ିଆ ଭାଷାକୁ ସଂରକ୍ଷଣ କରିବା ହେଉଛି କ'ଣ ନା ପ୍ରଥମରୁ ପ୍ରଥମ ବିଦ୍ୟାଳୟ ଆରମ୍ଭରୁ କଲେଜ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ପ୍ରଥମ ଭାଷା ହିସାବରେ ମାନ୍ୟତା ଦିଆଯାଇଛି ଆଉ ଓଡ଼ିଆ ଭାଷାକୁ ସମସ୍ତେ କମ୍ପଲସରି ସବଜେକ୍ଟ ରୂପରେ ଗ୍ରହଣ କରିଛନ୍ତି ସେହି ଓଡ଼ିଆ ଭାଷାକୁ ସବୁଦିନ ପାଇଁ ଯଦି ଏମିତି ପ୍ରଥମ ଓଡ଼ିଆ ଭାଷାକୁ ମାନ୍ୟତା ଦିଆଯିବା ଦ୍ୱାରା ସମସ୍ତେ ସବୁଦିନ ପାଇଁ ସ ଓଡ଼ିଆ ଭାଷାକୁ ଆମେ ସଂରକ୍ଷଣ ରଖିପାରିବା ଏବଂ ଓଡ଼ିଆ ଭାଷାକୁ ଆମେ ପ୍ରଥମ ଭାଷା ରୂପରେ ଗ୍ରହଣ କରିପାରିବା